ମୋ ବଗିଚାରେ ମୁଁ କେଉଁ କେଉଁ ଗଛ ଲଗାଇବା ପାଇଁ ଚାହୁଁଛି ସେଇୟା ହେଉଛି ଯେ ମୁଁ ଫାଷ୍ଟ୍ ଦେଖିବି କେଉଁ କେଉଁ ଗଛ କେଉଁ କେଉଁ ଗଛ ଆମ ଆଖପାଖରେ ଭଲ ହେଉଛି ସେ ଗଛଗୁଡ଼ିକ ଲଗାଇବା ପାଇଁ ମୁଁ ସ୍ଥିର କରିବି ଯେମିତିକି ଦେଖନ୍ତୁ ମୁଁ ଜାଣୁଛି ଯେ ମୋ ଆଖପାଖରେ ସବୁ ଜାଗାରେ ଜମିରେ ଆମ୍ବ ଗଛ ଭଲ ହୁଏ ତ ମୁଁ ଚାହିଁବି ମୁଁ ବଗିଚାରେ ଆମ୍ଭ ଗଛ ଲଗାଇବା ପାଇଁ ସେ ଆମ୍ଭ ବିକିକରି ମୋତେ ବି କିଛି ପଇସା ମିଳିବ ଆଉ ସେ ଗଛରେ ଆମକୁ ଅମ୍ଳଜାନ ବି ମିଳିବ ଆଉ ଦେଖିବାକୁ ଭଲ ଦେଖାଯିବ ସେକେଣ୍ଡ୍ ହେଉଛି ଆଉ ଦ୍ୱିତୀୟ ହେଉଛି ମୁଁ ଚାହିଁବି ଆମ ଏଇଠି ମୋ ବଗିଚାରେ ମୁଁ ଜାମୁ ଗଛ ଲଗାଇବା ପାଇଁ ଚାହୁଁଛି ଜାମୁ ଗଛ ଲଗାଇଲେ ଜାମୁ ଫଳ ବିକିପାରିବି ତା'ର ମଞ୍ଜି ବିକି ପାରିବି ତା ଗଛ ଛାଇରେ ବି ରହିପାରିବି ଆମକୁ ଅମ୍ଳଜାନ ବି ମିଳିବ ଆଉ ଆମ ଏଠିରେ ଜାମୁ ଗଛ କରିବା ପାଇଁ ସରକାର ବି ଆମକୁ ସାହାଯ୍ୟ ବି କରୁଛନ୍ତି ଜାମୁ ଗଛ ଦେଉଛନ୍ତି ଆଉ ଆମେ ସେଇଟା ଲଗାଉଛୁ ଲଗାଇକି କି ଆମେ ଚାଷ କରୁଛୁ ତ ଆମ ଏଥିିରେ ସବୁ ଜାଗାରେ ଭଲ ହେଉଛିି ଜାମୁ ଗଛ ଚାଷ ତ ମୁଁ ସେଇଟା ସ୍ଥିର କରିଛି ଜାମୁ ଗଛ ଆଉ ଜାମୁ ଗଛ ଲଗାଇବା ପାଇଁ ଆଉ ବିଭିନ୍ନପ୍ରକାର ଫୁଲ ଗଛ ଲଗାଇବା ପାଇଁ ସେଇଟା ମୁଁ ସ୍ଥିର କରିଛିି